ଏଠାରେ ମୁଖ୍ୟତଃ ଜଗନ୍ନାଥଙ୍କର ସମସ୍ତ ରୀତିନୀତିକୁ ପାଳନ କରାଯାଉଥାଏ ସେ ସୁନାବେଶ ହେଉ କି ରଥଯାତ୍ରା ହେଉ କି ମାଉସୀ ମା' ମନ୍ଦିରକୁ ଯିବା ହେଉ କିଛି ବି ହେଉ ତ ଏଥିସହିତ ଉପବାସ ମଧ୍ୟ ହୋଇଥାଏ ଭଜନ ପ୍ରାର୍ଥନା କୀର୍ତ୍ତନ ଦ୍ୱାରା ଆମେ ଜଗନ୍ନାଥଙ୍କର ରଥଯାତ୍ରା ପାଳନ କରାଯାଇଥାଏ ଏଠି ଭାଗବତ ପାଠ ମଧ୍ୟ ହୋଇଯାଇଥାଏ ଆଉ ବିଭିନ୍ନ ଜାଗାରୁ ତୀର୍ଥଯାତ୍ରୀମାନେ ରଥଯାତ୍ରାରେ ପୁରୀକୁ ଆସିଥାନ୍ତି ଏବଂ କୋଣାର୍କ ମନ୍ଦିରକୁ ମଧ୍ୟ ବୁଲିବାପାଇଁ ଆସିଥାନ୍ତି ଓ ଏଠାରେ ଜଗନ୍ନାଥଙ୍କ ସମ୍ବନ୍ଧୀୟ ଅନେକ ଧାର୍ମିକ ପ୍ରଥା ମଧ୍ୟ ରହିଛି ଯାହାକୁ କି ପାଳନ କରାଯାଏ ଏହିଠାରେ ଅନ୍ୟ ଧର୍ମମାନଙ୍କୁ ସମନ୍ୱୟର ସହ ଦେଖିବା ସହିତ ଓ ଜଗନ୍ନାଥଙ୍କର ରୀତିନୀତିକୁ ଅଧିକ ଉତ୍ସାହର ସହିତ ସମସ୍ତେ ପାଳନ କରିଥାନ୍ତି